ହ୍ୟାଲୋ ଜଗନ୍ନାଥ ଟ୍ରାଭେଲ୍ସ ମୁଁ ଗୋଟେ କ୍ୟାବ୍ ଯାଉଛି ଭଡ଼ାରେ ଡ୍ରାଇଭର୍ ଦରକାର ନାହିଁ ମୁଁ ନିଜେ ଚଳେଇ ନେବି ଯେ ଗାଡ଼ି ମୋ ସାଙ୍ଗମାନଙ୍କ ସହିତ ଯିବୁ ଆପଣ କିଲୋମିଟର୍ ପିଛା କେତେ ନେବେ ଭଡ଼ା ପନ୍ଦର ଟଙ୍କା ନାହିଁ ଦଶ ଟଙ୍କା କରନ୍ତୁ ତମେ ଚାରିଦିନ ପାଇଁ ଯିବୁ ଆମେ ପୁରୀ ଯିବୁ ବୁଲିବାକୁ କେତେ ନେବେ କିଲୋମିଟର୍ ପିଛା ପଇସା